ଏଁ ଟିଭିରେ ବିଜ୍ଞାପନ୍ ଦେଖିକିରି ମୁଇଁ ବଜାରରେ ଏନ୍ତି ଦୁକାନ୍ ହିସାବର୍ ଭଲ୍ଟେ ଘିନି ଆଣିଥିଲି ଜେନ୍ଟାକି ଦୁଇ ଦିନ୍ରେ ଚଲ୍ଲା ଆଉ ଖରାପ ହେଇଗଲା ଏସ୍ ଆଇ ଏସ୍ ହଲ୍ମାର୍କ ଦେଖିକରି ନା ଆନ୍ବାର୍ ଲାଗି ମୋର୍ ନୁକଶାନ୍ ହେଲା ଆଉ ଦୁସ୍ରା ଲୁକେକି ପରାମର୍ଶ ଦେମି ଯେ ଏନ୍ତା ପ୍ରକାର୍ ଭଲ୍ ଏନ୍ତା ବିଜ୍ଞାପନ୍ ଦେଖିକରି ନା ଆନବେ ଜେନ୍ତାକି ନୁକ୍ସାନ୍ରେ ପଡ଼୍ବେ ଏନ୍ତା ମୁଇଁ ପରାମର୍ଶ ଦେବି ଦୁସ୍ରା ଲୁକ୍କୁ ଏବଂ ଏନ୍ତା ପ୍ରକାରର୍ ବିଜ୍ଞାପନ୍ ଦେଖିକରି ଏନ୍ତା ଭଲ୍ ନାଇଁ ଆନବେ ଆଉ ଲସ୍ରେ ନା ପଡ଼ବେ ବି ଜେନ୍ତା ମୁଇଁ ସେ ସେନ୍ତା ପ୍ରକାରର୍ ଦୁସ୍ରା ଲୁକେକୁ ବି କହିବି